ମୁଁ ଜାଣିଥିବା ରାଜନୈତିକ ନେତା ଆମ ଅଞ୍ଚଳର କଣ୍ଟାମାଳ ବ୍ଲକର ମହୀଧର ରଣା ଅଟନ୍ତି ସେ ଆମ ଅଞ୍ଚଳରେ ଛୋଟ ବଡ଼ ପ୍ରୋଗ୍ରାମ ଗାଁ ହେଉ ସହର ହେଉ ପ୍ରୋଗ୍ରାମ ହେଲେ ସେ ଆସି ଆସିଥାନ୍ତି ଆଉ ଅଞ୍ଚଳରେ କୌଣସି ଅଭାବ ହେଲେ ତାହା କହିବା ପାଇଁ ସେ ଅନୁମତି ଦିଅନ୍ତି ତାଙ୍କ ପାଇଁ ଆମ ସହରର ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ଆମ ସହରରେ ସେ ଭଲ କାମ ବି କରନ୍ତି